ଆମ ଓଡ଼ିଶାରେ ଯେନ୍ତା ଅଛି ଆମର୍ ମୁଖ୍ୟସ୍ଥଲୀ ଧାର୍ମିକ ସ୍ଥଲୀ ହେଉଛି ଶ୍ରୀଯୁକ୍ତ ଶ୍ରୀ ଆମର ଜଗନ୍ନାଥ ମନ୍ଦିର ଅଛେ ତା'ପରେ ଆମ କଳାହାଣ୍ଡିରେ ମା' ମଣିକେଶରୀ ଅଛନ୍ ତା'ପରେ ଆମ ବେଲଖଣ୍ଡି ମନ୍ଦିର ଅଛି ଶିବ ମନ୍ଦିର ଅଛେ ହରିଶଙ୍କର ମନ୍ଦିର ଅଛେ ଆଉ ଆମର ମେନ୍ଟା ଧାର୍ମିକ ହେଉଛି ଆମର୍ ନୂଆଖାଇଁ ଦଶହରା ନୂଆଖାଇଁରେ ଆମେ ନୂଆ ଧାନ ଆନ୍ସୁ ମନ୍ଦିର୍କେ ଯାଇସୁଁ ମନ୍ଦିର୍ନେ ପୂଜା ପାଠ କଲା ପରେ ତା'ପରେ ଘର୍କେ ଆ ଘର୍କେ ଆନିକରି ତା'ପରେ ଆପରେ ସମସ୍ତେ ପୂଜା ପାଠ କରି କରି ତା' ସମସ୍ତେ ବସିକରି ଗୋଟେ ଜାଗାରେ ଖାଇସୁଁ ଆମର ହେଉଛି ମେନ୍ ପର୍ବ ହେଉଛି ଦଶହରା ଆଉ ନୂଆଖାଇଁ